ଆମେ ଗ୍ରାମାଞ୍ଚଳରେ ବସବାସ କରୁଛୁ ଯେହେତୁ ଗ୍ରାମାଞ୍ଚଳରେ ବସବାସ କରୁଛୁ ପଶୁ ପକ୍ଷୀ ଏସବୁ ଆମ ଆମର ନିତ୍ୟାନ୍ତ ଆବଶ୍ୟକ ଏମାନ ଏମାନଙ୍କ ଦ୍ୱାରା ହିଁ ଆମେ ଏମାନଙ୍କ ଏମାନଙ୍କ ସହିତ ଆମେ ଜୀବନଯାପନ କରୁଛୁ ସେଥିରୁ ମୁଖ୍ୟ ଭୂମିକା ରହିଛି ଗାଈ ଗାଈ ବଳଦ ଛେଳି ମେଣ୍ଢା ତ ଏମାନଙ୍କର ପ୍ରଜନନ ସମୟରେ ତା' ପୂର୍ବରୁ ଆମେ ତାଙ୍କ ରହିବା ଜାଗା ଗୁହାଳ ପରିଷ୍କାର ସଫାସୁତୁରା ରଖୁ ଗରମ ଟାଇମ୍ରେ କି ଦେହ ଅପରିଷ୍କାର ହେଇଗଲେ ଗାଧୋଇ ଦେଉ ସେମାନଙ୍କୁ ଖାଇବା ପାଇଁ ଭଲ ସତେଜ ଖାଇବା ଯେମିତିକି ଉଷୁମ ଉଷୁମ ପେଜ ହେଇଥିବ ଉଷୁମ ପେଜ ତା' ସହିତ ଭାତ କିଛି ଦାନା ଚୋକଡ଼ କୁଣ୍ଡା ଏସବୁ ମାନେ ପୁଷ୍ଟିକର ଖାଦ୍ୟ ଆମେ ତାଙ୍କୁ ଦେଇଥାଉ ଯେମିତିକି ତାଙ୍କ ଛୁଆମାନେ ହୃଷ୍ଟପୃଷ୍ଟ ଭାବେ ଜନ୍ମ ନେବେ ଏବଂ ଛୁଆ ବି ହୃଷ୍ଟ ଛୁଆ ହୃଷ୍ଟପୃଷ୍ଟ ରହିବା ସହିତ ତାଙ୍କ ମା' ବି ହୃଷ୍ଟପୃଷ୍ଟ ରହିବ ଠିକ ସେହିପରି ସତେଜ ଖାଦ୍ୟ ଆମେ ଦେଉ

ଛେଳିମାନଙ୍କର ଛେଳିମାନଙ୍କର ବି ଠିକ୍ ସେହିପରି ସେହିପରି ପୁଷ୍ଟିକର ଖାଦ୍ୟ ଦେଉ ତା' କିଛି ଦାନା ବି ଦେଉ ଖାଇବାକୁ ପୁଷ୍ଟିକର ଡାଳପତ୍ର ଆମ୍ବପତ୍ର ପଣସ ପତ୍ର କଣ୍ଟା ଜାତୀୟ ପତ୍ର ଏସବୁ ପୃଷ୍ଟିକର ଖାଦ୍ୟ ଦେଇଥାଉ ଯେପରିକି ତାଙ୍କ ଛୁଆ ଆଉ ତାଙ୍କ ମା' ସୁସ୍ଥ ରୁହନ୍ତି ଆଉ ତାଙ୍କ କ୍ଷୀର ଉତ୍ପାଦନରେ ବି କିଛି ବାଧା କିଛି ଅସୁବିଧା ନ ହଉ ସେଭଳିଆ ଆମେ ଖାଦ୍ୟ ଦେଇଥାଉ ଜନ୍ମ ପରେ ଛୁଆର ଜନ୍ମ ପରେ ଯେଉଁ ଛୁଆର ମା' ସରି ଛୁଆ ଛୁଆ ଯେଉଁ ଅପରିଷ୍କାର ଭାବେ ଜନ୍ମ ନେଇଥାଏ ତାଙ୍କୁ ଆମେ ଭଲ ଭାବେ ସଫାସୁତୁରା କରିଦେଉ ସଫାସୁତୁରା କରିଦେବା ସହିତ ଛୁଆର ମାଆର ବି ଯତ୍ନ ନଉ ଛୁଆର ବି ଯତ୍ନ ନଉ ରାତି ସମୟରେ ଯେଉଁ ଥଣ୍ଡା ପଡ଼ୁଛି ସେ ଥଣ୍ଡା ସମୟରେ ଛୁଆର ଉପଯୋଗୀ ଦେହକୁ ଶୋଇବା ଭଳିଆ ତାଙ୍କୁ ଗରମରେ ରଖୁ ଜନ୍ମ ହେବା ପରେ ଛୁଆର ମା'କୁ ଭଲ ଭାବେ ଖାଇବାକୁ ଦେଉ ତାକୁ ପେଟ ପେଟ ଭର୍ତ୍ତି ଖାଇବାକୁ ଖାଇବାକୁ ଦେଇଥାଉ ଯେମିତିକି କ୍ଷୀର ଛୁଆ କ୍ଷୀର ଖାଇବାରେ ଅସୁବିଧା ନ ହେଉ ଠିକ୍ ସେହିଭଳି ଛୁଆକୁ ବି ଯତ୍ନ ନେଉ